କିଛି ପର୍ବପର୍ବାଣି ହେଲେ ଓଡ଼ିଆ ଘରେ ଅତିଥି ଆସିବା ହଉଚି ଗୋଟେ ସାଧାରଣ କଥା ପ୍ରତ୍ୟେକଟି ପର୍ବପର୍ବାଣିରେ ଓଡ଼ିଶାର ଲୋକମାନଙ୍କ ଘରେ ଅତିଥି ମାନ ଭରପୁର ଥାଆନ୍ତି ସବୁଆଡ଼ୁ ସାଙ୍ଗସାଥି ବନ୍ଧୁବାନ୍ଧବ ଆସିକି ଜୁଟି ଯାଆନ୍ତି ଆଉ ଓଡ଼ିଶାରେ କିଛି ପର୍ବପର୍ବାଣି ହେଲେ ଓଡ଼ିଆ ଲୋକମାନଙ୍କର ପସନ୍ଦିଦା ଖାଦ୍ୟ ହେଉଛି ଭାତ ଡାଲମା ଭଜା ଖଟା ଖିରୀ ଶାଗ ଭଜା ବଢ଼ିଚୁରା ମାଛ ଝୋଳ ମାଛଭଜା ଖାସି ଝୋଳ ମାଂସଝୋଳ ଏସବୁ ଖାଇବା ଓଡ଼ିଶାରେ ଚାଲେ ଆଉ ଓଡ଼ିଶାର ଲୋକମାନେ ପାଳ ବଢ଼ିଚୁରା ଖାଇବା ପାଇଁ ବହୁତ ପସନ୍ଦ କରନ୍ତି ସେଇଆ ହିଁ ହେଉଛି ଓଡ଼ିଶାର ପାରମ୍ପରିକ ଖାଦ୍ୟ ଯଦି ଜଣେ ଓଡ଼ିଆ ପଖାଳ ଭାତ ଖାଉନି ତାହେଲେ ତାକୁ ତୁମେ ପଡ଼ିଏ ହିଁ କହିପାରିବ ନାହିଁ ଆଉ କିଛି ପର୍ବପର୍ବାଣରେରେ ଅତିଥି ଆସିଲେ ସମସ୍ତେ ଭାତ ଡାଲମା ଭଜା ଖଟା ଖିରି ଖାଇବାକୁ ପସନ୍ଦ କରନ୍ତି ଯଦି ଆମ ଘରକୁ କେବେ କେହି ଅତିଥି ଆସେ ତାହେଲେ ମୁଁ ବି ସେମାନଙ୍କୁ ଭାତ ଡାଲମା ଖଟା ଖିରି ଭଜା ଦେବା ପାଇଁ ପସନ୍ଦ କରିବି ଆଉ ଏସବୁ ବନାଇବା ବହୁତ ସହଜ ଆଉ ଏସବୁ ହେଉଛି ପୁରା ସ୍ୱାସ୍ଥ୍ୟକର ଖାଦ୍ୟ କିଛି ଖାଦ୍ୟରେ ବି ବେଶୀ ତେଲ ନାହିଁ କି ବେଶୀ ମସଲା ମିଶେନି ଏଇ ସବୁ ଖାଇଲେ କେବେ ତୁମକୁ କିଛି ଏତେ ରୋଗ ବି ହେବ ନାହିଁ ଆଉ ଡାଲମା ତ ହେଉଛି ସବୁଠାରୁ ଭିଟାମିିନ୍ ବାଲା ଖାଦ୍ୟ ଡାଲମାରେ ବହୁତ ପରିବା ଥାଏ ଆଉ ବହୁତ କମ୍ ହିଁ ମସଲା ବ୍ୟବହାର କରାଯାଏ ଘରେ ହିଁ ସବୁ ମସଲା ତିଆରି କରାଯାଏ ଆଉ ସେଥିରେ ଅନେକ ଗୁଡ଼ିଏ ପରିବାର ଯେମିତିକି ଆଳୁ କଖାରୁ ସାରୁ ଦେଶୀ ଆଳୁ ଟମାଟ ପିଆଜ ରସୁଣ ଅଦା ଅନେକ ପରିବା ମିଶିକରି ତରକାରୀ ବା ଡାଲମା ତିଆରି ହୋଇଥାଏ ଆଉ ଭଜା ଭଜା ତ କଦଳୀ ଭଜା ଆଳୁ ଭଜା ବାଇଗଣ ଭଜା ଏସବୁ ତ ଅତି ସ୍ଵାଦିଷ୍ଟ ଓ ଅତି ହିତକର ଖାଦ୍ୟ ଆଉ ଲ ଓଡ଼ିଶାର ଲୋକମାନେ ଯେତିକି ସ୍ଵାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ସେତିକି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି ଆଉ ଓଡ଼ିଶା ଯେହେତୁ ଗୋଟେ ଉପକୂଳବର୍ତ୍ତୀ ରାଜ୍ୟ ସେଥିପାଇଁ ଓଡ଼ିଶାରେ ମାଛ ଝୋଳ ମାଛ ଭଜା ଚିଙ୍ଗୁଡ଼ି ଭଜା କଙ୍କଡ଼ା ଝୋଳ ଏସବୁ ମଧ୍ୟ ଅତି ପ୍ରତିଷ୍ଠ ଯଦି କେହି ଅତିଥି ଏମିତି କୌଣସି ବାରରେ ବା କୌଣସି ପର୍ବରେ ଆସୁଚ୍ଛନ୍ତି ଯେଉଁଥିରେ ଆମିଷ ଖିଆ ଯାଇପାରିବ ସେଇ ତାହେଲେ ସେମାନଙ୍କୁ ଆମିଷରୁ ଝୋଳ ଯେମିତିକି ଦେଶୀ ଛେଳି ଝୋଳ କିମ୍ବା ମାଛ ଝୋଳ ମାଛ ଭଜା ଏସବୁ ଦେବା ପାଇଁ ମଧ୍ୟ ମୁଁ ପସନ୍ଦ କରିବି ଆଉ ଓଡ଼ିଶାର ଅଥେଣ୍ଟିକ୍ ଖାଇବା ହେଉଛି ପାରମ୍ପରିକ ଖାଦ୍ୟ ହେଉଛି ଖାସି ଝୋଳ ଓଡ଼ିଶାର ଲୋକମାନେ ପୁରା ଖାଣ୍ଟି ଖାସି ଝୋଳ ବନାଇପାରନ୍ତି ଆଉ ବହୁ ସ୍ଵାଦିଷ୍ଟ ବନାନ୍ତି ଯଦି ତ ଆମେ କୌଣସି ହୋଟେଲ୍ ବା ରେଷ୍ଟୁରାଣ୍ଟକୁ ଯାଅ ତାହେଲେ ସେଠି ତ ଆମକୁ ଓଡ଼ିଆ ଖାଦ୍ୟ କହିଲେ ଭାତ ମାଛ ଦେଶୀ ଖାସି ଝୋଳ ଡାଲମା ତରକାରୀ ଭଜା ସବୁ ମିଳିଯିବ ଆଉ ବଢ଼ିଚୁରା ଏସବୁ ଖାଦ୍ୟ ହେଉଛି ଓଡ଼ିଶାମାନଙ୍କର ଅତି ପ୍ରିୟ ଆଉ ମୁଁ ଜାଣିଛି ଯଦି ଓଡ଼ିଶାର ଲୋକମାନେ ମୋ ଘରକୁ ଅତୀଥି ହେଇକରି ଆସିବେ ଯେମିତିକି ଆମ ବନ୍ଧୁବାନ୍ଧବ ସାଙ୍ଗସାଥି ତାହେଲେ ମୁଁ ମଧ୍ୟରେ ସେମାନଙ୍କ ପାଇଁ ଏସବୁ ଖାଦ୍ୟ ହିଁ ତିଆରି କରିବି ଏତେ ସହଜରେ ଏବଂ ଅତି ସ୍ୱାସ୍ତ୍ୟକର ସ୍ଵାଦିଷ୍ଟ ଖାଇବା ବହୁତ କମ୍ ସମୟରେ ତିଆରି ହୋଇଯିବ ଯାହାକି ସମସ୍ତଙ୍କୁ ହିଁ ବହୁତ ପସନ୍ଦ ଆସିବ